ଭାରତ ହେଉଛି କ୍ରୀଡ଼ା ପ୍ରେମୀ ଦେଶ ଯେଉଁଠାରେ କି ଲୋକମାନେ ବହୁତ ପ୍ରକାର ଖେଳ ଖେଳିଥାନ୍ତି ଭାରତର ସବୁଠାରୁ ଲୋକପ୍ରିୟ ଖେଳ ଗୁଡ଼ିକ ହେଲା କ୍ରିକେଟ୍ ଫୁଟ୍ବଲ୍ ହକି ବାସ୍କେଟବଲ୍ ଇତ୍ୟାଦି ଏଥିରେ ବହୁତ ବଡ଼ ବଡ଼ ଖେଳାଳି ମଧ୍ୟ ଅଛନ୍ତି ଯେମିତିକି କ୍ରିକେଟରେ ସଚ୍ଚିନ୍ ତେନ୍ଦୁଲକର ବିରାଟ କୋହଲି ଧନୀ ଏମିତି ବହୁତ କ୍ରିକେଟ୍ ଖେଳାଳି ଅଛନ୍ତି ଏବଂ ଫୁଟ୍ବଲରେ ସେମିତି ସୁନୀଲ ଛେତ୍ରୀ ବାଇଚୁଂ ଭୂତିଆ ଏବଂ ଆମ ଜାତୀୟ ଖେଳ ହେଉଛି ହକି ହକିରେ ମଧ୍ୟ ବହୁତ ପ୍ରସିଦ୍ଧ ଖେଳାଳି ଅଛନ୍ତି ଯେମିତିକି ଆମ ଓଡ଼ିଶାର ଦିଲ୍ଲୀପ ତିର୍କି ଇତ୍ୟାଦି